ହ୍ୟାଲୋ ଏଚ୍ ପି ଗ୍ୟାସ୍ ଇଏ କରୁଛୁ କ ତାଙ୍କୁ ପ୍ରଣାମ ଜଣଉଛି ଆପଣ ଆମର ବାସସ୍ଥାନ ଏକ୍ସଚେଞ୍ଜ ହେଇଛି ଗ୍ୟାସ୍ ଆମର ଇଏ କରାହେଇଛି ଏକ୍ସଚେଞ୍ଜ କରାହେଇଛି ଆପଣ କେମିତି ଇଏ କରିକିରି ଟିକେ ଜଲ୍ଦି ଇଏ କରନ୍ତୁ ଆମର ଆମର ପରିବାର ଅଛନ୍ତି ରୋଷେଇବାସ କରିବାକୁ ଅସୁବିଧା ହେଉଛିି କେମିତି କ'ଣ କରିକି ଆମର ଜଲ୍ଦି ଟିକେ ଇଏ କରିଦିଅନ୍ତୁ ଆଉ କେମିତି କ'ଣ କଲେ ଆମେ ଦେହକୁ ଗ୍ୟାସ୍ଟା ପାଇପାରିବୁ ଆପଣ ଟିକେ ରିିକ୍ୟୁଏଷ୍ଟ କରିକିରି ଏଇସବୁ କରନ୍ତୁ ଆପଣଙ୍କୁ ରିିକ୍ୟୁଏଷ୍ଟ କରାହଉଛି ଆମର କେମିତି କ'ଣ ହବ କ'ଣ କ'ଣ ଡକ୍ୟୁମେଣ୍ଟସ୍ ଲାଗିବ ଆପଣ ଟିକେ ଜଣାଇ ଦିଅନ୍ତୁ ଜଣାଇଲେ ଆମେ ନିଶ୍ଚିନ୍ତ ଯାଇକି ସେଇଟା ଆପ୍ଲାଏ କରିଦବୁ ଆପଣଙ୍କ ଅନୁରୋଧ କରାହଉଛି ଆପଣ କେମିତି ଆମର ଇଏ କରିଦିଅନ୍ତୁ ଗ୍ୟାସ୍ଟା ଆମେ ନ ପାଇଲେ ପିଲାଛୁଆ ଘର ରୋଷେଇବାସକୁ ଅସୁବିଧା ହେଉଛି ଆପଣ କେମିତି କ'ଣ କରିକିରି ଆମର ଅସୁବିଧା ଦୂର କରନ୍ତୁ ଆପଣଙ୍କୁ ରିିକ୍ୟୁଏଷ୍ଟ ଜଣଉଛି ଆପଣ ଆମର କେମିତି କ'ଣ କରିକି ଗ୍ୟାସ୍ଟା ନଦେଲେ ଆମର ରୋଷେଇବାସକୁ ଅସୁବିଧା ହେଉଛି ପିଲା ଛୁଆ ଘର କେମିତି କ'ଣ କରିବୁ ରୋଷେଇବାସ କରିକି ଚଳିବାକୁ ଅସୁବିଧା ହେଉଛି ଆପଣ ଜଲ୍ଦି ଟିକେ ଇଏ କରିଦେଲେ ଆମକୁ ସୁବିଧା ହେଇଯାଇଥାନ୍ତା ବହୁତ ଧନ୍ୟବାଦ ଜଣଉଛି